ଆମ ଚାରି ପାଖରେ ଥିବା ପାଞ୍ଚ ଜଣଙ୍କ ନାମ ହେଉଛି ଵିଵଶ୍ଚ ମୌଳିକ ବାଲୁଁକିଶ୍ୱର ମୌଳିକ ରାମଚନ୍ଦ୍ର ମୌଳିକ ସର୍ବେ ଦେହୁରୀ ଭ୍ରମର ନାୟକ ତାମେଶ୍ୱର ନାୟକ